ହ୍ୟାଲୋ ଆପଣ ହୋଟେଲ ଲ୍ୟାଣ୍ଡମାର୍କରୁ କହୁଛନ୍ତି ତ ମୋର ନାମ ସୋନାଲି ସ୍ଵାଇଁ ମୁଁ ଆପଣଙ୍କ ହୋଟେଲରୁ ଯେଉଁ ଚଣାମସଲା ଅର୍ଡ଼ର କରିଥିଲି ଆପଣଙ୍କୁ ଯେତିକି ତେଲ ମସଲା ପକାଇବା ପାଇଁ କହିଥିଲି ମୁଁ ଖାଇବା ବେଳେ ଦେଖିଲା ବେଳକୁ ଅଧିକ ତେଲ ମସଲା ଦେଖିଲି ସେଥିପାଇଁ ଯାହା ମୋ ପାଖରେ ଖାଇବା ଅସମ୍ଭବ ସେଥିପାଇଁ ମୁଁ ଖାଦ୍ୟକୁ ଫେରାଇବାକୁ ଚାହୁଁଛି